ଆମର୍ ଭାରତୀୟ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବହୁତ ବଢ଼ିଆ ହୋଇଛି ସେଥିର୍ ଲାଗି ଆମର୍ ଗାଁମାନଙ୍କୁ ଗୋଟେ ଗୋଟେ ତାମାନେ ଛୋଟ୍ ଛୋଟ୍ ସେଣ୍ଟର୍ ଦିଆ ହୋଇଯାଇଛି ଯେନ୍ତା କି ପ୍ରାଥମିକ ଚିକିତ୍ସାଲୟ ତାପରେ ଆମ ଡ଼ିଷ୍ଟ୍ରିକ୍ଟରେ ଡ଼ିଷ୍ଟ୍ରିକ୍ଟ ହସ୍ପିଟାଲ୍ ଦିଆ ହେଉଛି ଗର୍ମେଣ୍ଟ୍ ହସ୍ପିଟାଲ୍ ସେ ନେଇ ଫୋନ୍ କଲେ ଡ଼ାକ୍ଟର୍ ସେନୁଁ ତା ମାନେ ଫ୍ରି ଟ୍ରିଟ୍ମେଣ୍ଟ୍ ହଉଛେ ଔଷଧ ବି ମିଳୁଛେ ସେ ଜାଗାରେ ତାପରେ ଔଷଧ ଦେବା ସାଙ୍ଗେ ସାଙ୍ଗେ ସେନୁ ସେନ୍ତା ଆହାର କେନ୍ଦ୍ରମାନ ବି ଖୋଲା ହେଇଛେ ଯ ଦ୍ୱାରା କି ତାମାନେ ରୋଗୀମାନେ ସେନ୍ କେ ଗଲେ ରୋଗୀ ସାଙ୍ଗେ ଯିନ୍ ମାନେ ବି ରହୁଛନ୍ ରୋଗୀ ତ ଟ୍ରିଟ୍ମେଣ୍ଟ ହେବ ବାକି ଲୋକ ବୋଲି ତାଙ୍କର ସାଙ୍ଗେ ଯେମିତି ଯିବେ ସେମାନଙ୍କର ଖାଇବାର୍ ପିଇବାର୍ ଅସୁବିଧା ନା ହଏ ପାଞ୍ଚ ଟଙ୍କା ଦେଇ ସେ ଆହାର ଖାଇବେ ଆଉ ସେମାନେ ସେ ଜାଗାନୁ ମାନେ ଯାହା ଖର୍ଚ୍ଚାନୁ କମ୍ ଖର୍ଚ୍ଚା ବଚତ୍ ହିସାବେ ଚାଲ୍ନୁ ତାପରେ ହସ୍ପିଟାଲ୍ମାନଙ୍କୁ ମାଗଣା ଫ୍ରିରେ ବି ବ୍ଲଡ଼୍ ଟେଷ୍ଟ୍ଗୁଡ଼ାକ ହଉଛେ ଏକ୍ସରାଗୁଡ଼ାକ ହଉଛେ ତ ଏ ଆମର୍ ଭାରତରେ ସ୍ୱାସ୍ଥ୍ୟ ସେବାଟା ବ୍ୟବସ୍ଥା ଭଲ୍ ହିସାବେ ହୋଇଛି ଆଉ ସେଥିର୍ ରୋଗିକେ ମାନେ ସକାଲୁ ନାସ୍ତା ବିଲ୍ ଦେଉଛନ୍ ତାକୁ ଖାଇବାର୍ ଲାଗି ବିଲ୍ ଦେଉଛନ୍ ଆଉ ମାଗଣାରେ ମେଡ଼ିସିନ୍ ବି ଦିଆ ହେଉଛି